ଆଜ୍ଞା ଆମେ ରୋଷେଇ କୁ ନେଇ ଗୋଟେ ପୁସ୍ତକ ରଖିଛୁ ବି ଆମେ ସେଇ ପୁସ୍ତକରୁ ରୋଷେଇ ଶିକିବୁ ଯାଇକି ଯେଉଁ ପୁସ୍ତକରେ ଏ ଠୁ ଯେଡ଼ ବାଲା ସବୁ ଲେଖାଯାଇଥାଏ ଆମେ ରୋଷେଇ କରିବାରେ ତା ପ୍ରଣାଳୀ ଆପନ ଯେକୌଣସି ଗୋଟେ ୟୁଟୁବ ବହି ତ ମିଳୁଥିଲା ଏବେ ବହି ଠାରୁ ବି ମୋବାଇଲ ସମସ୍ତଙ୍କ ଧରିଛନ୍ତି ବୋଲି ଏବେ ସବୁଠୁ ୟୁଟୁବ ରେ ବି ସବୁ ରୋଷେଇର ରେସିପି ଆସିଗଲା କାହିଁକି ନା ୟୁଟୁବ ଯେତେବେଳେ ୟୁଟୁବରୁ ମାରିଦେବେ ନା ଆପାନ ସମସ୍ତଙ୍କର ରୋଷେଇ ଯାଇକି ରୋଜି କିଚେନ ହଉ କିବା ବହୁତ ରୋଷେଇ ହଉ ମୁଁ ତ ବହୁତ ରୋଜି କିଚେନ କୁ ଫୋଲୋ କରେ ଏହି ରୋଜି କିଚେନ ନା ସବୁଠୁ ଓଡ଼ିଶାର ଫେମସ ମସ୍ତ ସେ ଯେଉଁ ରୋଷେଇ କରନ୍ତି ନା ସବୁଠୁ ଭଲ ରୋଷେଇ ଏତେ ରୋଷେଇ ଏମିତି କେହି ବି କରିନଥିବେ ଆଉ ସେଇ ରେସିପି ୟୁଟୁବ ଖୋଲିକି ନା ଆମେ ରୋଜି କିଚେନରେ ସବୁ ରୋଷେଇ ଆମେ ସେୟାର କରୁ ଯାଇକି ମାଛ ଚଡ଼ଚଡ଼ି କତିରୁ ମଟନ କରୀ କତିରୁ ଚିକେନ କରୀ କତିରୁ ଚିଲି ଚିକେନ କତିରୁ ଯେତିକି ରୋଷେଇ ଏମିତି କି ଆମ ଓଡ଼ିଆ ର ଦହି ପଖାଳ ହଉ ବଢ଼ି ଚୂରା ହଉ ଶାଗ ହଉ ଡାଲମା ହଉ ଯେକୌଣସି ଜିନିଷ ହଉ ମୁଁ ସବୁ ମୁଁ ସେଇ ରେସ ରୋଜି କିଚେନରୁ ହିଁ ମୁଁ ଆପ କରେ ଆଉ ସେଇ ୟୁଟୁବ ମାରିକି ରୋଜି କିଚେନରୁ ମୁଁ ବ୍ଲଗ କରିକିନା ଯାଇକି ମୁଁ ରୋଷେଇ କରିବାର ବିଶ୍ୱାସ ବି କରେ ଆଉ ମୁଁ ସେଇଠୁ ୟୁଟୁବରୁ ଦେଖିକି ରୋଷେଇ କରିକି ଆଉ ଆମ ଘର ଲୋକକୁ ଦିନେ ଦିନେ ଗୋଟେ ଗୋଟେ ଅଲଗା ପ୍ରକାର ରେସିପ କରିକି ଘର ଲୋକଙ୍କୁ ଖୁଆଏ ମତେ ବହୁତ ଖୁସି ବି ଲାଗେ